ମୋର ଭଉଣୀ ଝିଅ ବନ୍ଧୁ ଶିକ୍ଷାପ୍ରାପ୍ତ କରନ୍ତୁ ବୋଲି ମୁଁ ଚାହେଁ ମିନିମମ୍ ସ୍ନାତକ ପରୀକ୍ଷା ପାସ୍ ହେବା କରିବା ପାଇଁ ମୁ ଚାହୁଁଛି କାହିଁକି ନାରୀ ଶିକ୍ଷିତ ହେଲେ ସେ ନିଜେ ଶିକ୍ଷିତ ହେବା ସହ ତା'ର ପରିବାରକୁ ଶିକ୍ଷିତ କରାଏ ଏବଂ ସେ ନିଜେ ସଚେତନ ହେବା ସହ ଅନ୍ୟ ମାନଙ୍କୁ ସଚେତନ କରାଏ ଏବଂ ସମସ୍ତ ନାରୀମାନେ ଆତ୍ମ ନିର୍ଭରଶୀଳ ହେବା ଉଚିତ୍ ସେଥିପାଇଁ ପ୍ରତେକ ନାରୀ ଶିକ୍ଷିତ ହେବା ନିହାତି ଜରୁରୀ ଅଟେ ଅନ୍ୟ ଶିକ୍ଷା କ୍ଷେତ୍ରରେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ